ହଁ ଆପଣ ଲିଜା ରାଣୀ କହୁଛନ୍ତି ଆପଣ ଅଟୋ ଡ୍ରାଇଭର୍ ମହିଳା ଅଟୋ ଡ୍ରାଇଭର୍ ମୋର ଟିକେ କେନ୍ଦ୍ରାପଡ଼ା ଯିବାର ଥିଲା ଆପଣ ଟିକେ ମୋତେ ତା'ର ଲୋକେସନ୍ କହିପାରିବେ କେଉଁ ବାଟେ କ'ଣ କେମତି ଯିବି ଜାଣିପାରୁନି କେନ୍ଦ୍ରାପଡ଼ାର ବଳଦେବ ଜୀଉ ଯାଇଥାନ୍ତି କେମିତି କ'ଣ ଯିବି କହିଦେବେ ଟିକେ ମୁଁ ଯିବି ବଡ଼ଜରିଆରୁ ଯିବି ଆଜ୍ଞା ଆଜ୍ଞା ଆଚ୍ଛା କ'ଣ କେତେ ରେଣ୍ଟ୍ ନେଉନଥିଲେ କେତେ ରେଣ୍ଟ୍ କ'ଣ କେତେ ନେଉଛନ୍ତି ପାଞ୍ଚଶହ ଟଙ୍କା ହଁ ଆଉ ଟିକେ କମାଇ ହେବନି ମୁଁ ତ କେବେ ଯାଇନି ଆଗରୁ ଛୁଆଙ୍କ ସହିତ କୌଣସି ଜାଗାକୁ ବୋଧେ ବର୍ତ୍ତମାନ ନୂଆ ଟିକେ ଯାଇଥାନ୍ତି ତ ଆପଣ ଟିକେ କମ୍ କଲେ ହୁଅନ୍ତା ଆଉ ସେଠି କ'ଣ ଫେମସ୍ କ'ଣ ଅଛି ରଥଯାତ୍ରା ଆଚ୍ଛା ଖାଇବା ପିଇବା କିଛି ଫେମସ୍

ସେଠି କିଛି ମାନେ ସେଠି କିଛି ହୋଟେଲ୍ ଫୋଟେଲ୍ ଅଛି

ଆଚ୍ଛା ଠିକ୍ ଅଛି ଆଉ କେତେ ଟଙ୍କା କ'ଣ ନେବେ କହୁ ନାହାନ୍ତି ଚାରି ଘଣ୍ଟା ପାଇଁ ହଜାର ଟଙ୍କା କାଟିବେନି ଛଅଶହ ଟଙ୍କା ନେବେନି ଅଛି ନାଇଁ ଆଉ ଆପଣ ଟିକେ ମୋତେ ଲୋକେସନ୍ଟା ସେଣ୍ଡ୍ କରିଦେବେ ଆଉ ମୁଁ ଆପଣଙ୍କୁ ଦେଖିକି କହିବି ଆଉ ଆଜ୍ଞା ରଖୁଛି